ହଁ ହ୍ୟାଲୋ ଆଜ୍ଞା ସାର୍ ଆଜ୍ଞା ମାମ୍ ଥଣ୍ଡା ଜ୍ଵର ହୋଇଯାଇଛି କାଶ ଛିଙ୍କ ନାଁ ସ୍ନିଗ୍ଧାରାଣୀ ମିଶ୍ର ବୟସ ଥାର୍ଟି ଟୁ ବ୍ରଜସୁନ୍ଦରପୁର

ଯାହା ଯେମିତି ଯାହା ଟିକିଏ ଜ୍ଵର ଥଣ୍ଡା ଜ୍ଵର ହୋଇଛି କାଶ ଆଉ ଏମିତି ସବୁ ଫିଭର୍ ଦିନକୁ ଥରେ ଗାଧୋଉଛି ନାଇଁ ସକାଳୁ ଯେମିତି ଜଳଖିଆ ଖାଉଛି ଗୋଟେ ଟାଇମ୍ ଭାତ ଖିଆହେଉଛି ଆଉ ସେମିତି ଗୋଟେ ଟାଇମ୍ ଜଳଖିଆ ନାଇଁ ନାଇଁ ମୁଁ ପଖାଳ ହାରିକା କିଛି ଖାଇନି ନାଇଁ ଖାଲି ଜ୍ଵର ଥଣ୍ଡା ଏମିତି ତଣ୍ଟି ଦରଜ ହେଉଛି କାଶିଲା ବେଳେ ହଁ ଛୋଟ ଛୁଆ ଅଛନ୍ତି ହଁ ଛୁଆର ବି ଟିକିଏ ଜ୍ଵର ହୋଇଯାଇଥିଲା ହଁ ହଁ ଠିକ୍ ଠାକ୍ ମେଡ଼ିସିନ୍ ଦେଉଛି ଛୁଆକୁ ମୋର ଯେତେବେଳେ ଜ୍ଵର ହୋଇଥିଲା ଛୁଆକୁ ମୋଠୁ ଯେତେବେଳେ ଖୁଆଉଥିଲି ଛୁଆର ବାନ୍ତି ହୋଇଥିଲା

ନାଇଁ ଛୁଆର ଆଉ କିଛି କାଶ ହରିକା କିଛି ନାହିଁ

ମୋର ହଁ ହଁ

ହଁ ହଁ ହଁ

ହଁ ନାହିଁ ବାନ୍ତି ବାନ୍ତି ହେଉନି ଯେଉଁ ଗ୍ୟାସ୍ ପ୍ରୋବେଲମ୍ ହେଉଛି ଆଉ

ମ୍ୟାମ୍ ମୁଁ ଆଉ ଗୋଟେ ଡକ୍ଟରଙ୍କୁ ଦେଖେଇଥିଲି ସିନାରେଷ୍ଟ୍ ଆଉ କ'ଣ ପରାସେଟାମୋଲ୍ ଲେଖିଥିଲେ ହଁ ହଁ ଆଚ୍ଛା ହଁ ହଁ ଆଚ୍ଛା ମ୍ୟାମ୍